ଭୁବନେଶ୍ୱରକୁ ଯାତ୍ରା କରିବା ପାଇଁ ସକାଳ ସାଢ଼େ ଛଅଟାରେ ବସ୍ରେ ବସିଲି କଣ୍ଡକ୍ଟର୍ ମୋତେ ସିଟ୍ରେ ବସିବା ପାଇଁ ଅନୁରୋଧ କଲେ ମୁଁ ସିଟ୍ରେ ବସିବା ପରେ ସିଟ୍ର ବହୁତ ନରମ ଓ ବଢ଼ିଆ ଥିଲା ସେଠାରେ ଯାତ୍ରୀଗଣ ସୁବିଧାରେ ସିଟ୍ରେ ବସି ଯାତ୍ରା କରୁଥିଲେ ଡ୍ରାଇଭର ର ବହୁତ ଧିରେ ଓ ଯତ୍ନରେ ଗାଡ଼ି ଚଲାଉଥିଲେ ଉପର ଷ୍ଟୋରେଜ୍ କେୟାର ଗୁଡ଼ିକ ବହୁତ ଭଲରେ ରଖାଯାଇଥିଲା ଓ ଯାତ୍ରୀଗଣ ଜିନିଷପତ୍ର ଗୁଡ଼ିକ ବହୁତ ସାହାଯ୍ୟରେ ଓ ସହଜରେ ରଖିବା ପାଇଁ ବହୁତ ଭଲ ସୁବିଧା ଥିଲା ବସ୍ର ଝରକା ଗୁଡ଼ିକ ହଁ ବହୁତ ଭଲ ଥିଲା ଓ ପବନ ବା ଗୋଟିଏ ବ୍ୟକ୍ତିକୁ ଅଧିକ ସମୟ ନିଦ୍ରା କରିବା ପାଇଁ ବା ଭଲ୍ ଭାବରେ ଯାତ୍ରୀ କରିବା ପାଇଁ ଝରକା ଗୁଡ଼ିକ ପବନ ଗୁଡ଼ିକ ଆସିବା ପାଇଁ ବହୁତ ଭଲ ଥିଲା ଗାଡ଼ିର ଡିଜେଲ୍ ଗୁଡ଼ିିକ ବହୁତ ଭଲ ଥିଲା ଯା ଡ୍ରାଇଭର ତାଙ୍କ ଡିଜେଲ୍ ଗାଡ଼ିର ବସ୍ରେ ତାଙ୍କ ଡିଜେଲ୍ ଭଲ୍ ଭଲ ଥିବାରୁ ସେ ଗାଡ଼ି ଭଲ ଭାବରେ ଚଳିପାରୁଥିଲା ମୁଁ ଯାତ୍ରା କରୁଥିବା ବସ୍ରେ ବହୁତ ଭଲ ସୁବିଧା ଗୁଡ଼ିକ ଥିଲା ତାପରେ ବସ୍ ମୋତେ ଭୁବନେଶ୍ୱରରେ ସାଡ଼େ ଆଠଟାରେ ପହଞ୍ଚାଇ ଦେଲା ଓ ମୁଁ ବସ୍ରେ ବସିବା ପରେ ବହୁତ ମୋତେ ଆନନ୍ଦ ମଳିଲା ଓ ଅତି ସହଜରେ ମୁଁ ଘରକୁ ପହଞ୍ଚି ପାରିଲି